ହ୍ୟାଲୋ ପ୍ରଶାନ୍ତ ହୋଟେଲ ଆଜ୍ଞା ମୁଁ ଲଛିପୁରରୁ ପ୍ରଭାକର କହୁଥିଲି ଯେଉଁ ଅର୍ଡ଼ର ଦେଇଥିଲି ବିରିୟାନୀ ଆଉ ଚିକେନ୍ ପକୋଡ଼ା ସେସବୁ ବାତିଲ କରିଦିଅନ୍ତୁ ଆଜ୍ଞା ମୁଁ ମେଡ଼ିକାଲ କେସ୍ରେ ତୁରନ୍ତ ଯିବି ଆଉ ମୋ ପଇସାଟା ଫେରେଇ ଦେବେ

ହଁ ହଁ ଆପଣ ପଇସାଟା ଫେରେଇ ଦିଅନ୍ତୁ